ମୋର ଗୋଟିଏ ହେଡ଼୍ଫୋନ ଆବଶ୍ୟକ ଥିଲା ସେହିଟା ମଧ୍ୟ ମୁଁ ମୋ ସାଙ୍ଗମାନଙ୍କୁ ପଚାରି ବୁଝିଥିଲି କେଉଁ କମ୍ପାନୀର ଆଣିଲେ ଭଲ ହେବ କେଉଁଟା ଭଲ ହେବ ସେମାନେ ମଧ୍ୟ ଆଣିକି ବ୍ୟବହାର କରୁଥିଲେ ମୁଁ ଯେତେବେଳେ ବଜାର ଗଲି କିଣିବା ପାଇଁ ହେଡ଼୍ଫୋନ ମୁଁ ମଧ୍ୟ ବିଭିନ୍ନ ପ୍ରକାର କମ୍ପାନୀ ଦେଖିଲି ଓ ସେମାନଙ୍କଠୁ ମଧ୍ୟ ଦେଖିଲି କେମିତି ସେଟା ସାଉଣ୍ଡ ହେଉଛି କେମିତି ଶବ୍ଦ ହେଉଛି କେମିତି ବାଜୁଛି ଭଲ ସେଟା ଭଲ ସେହିଟା ରହୁଛି ନା ନାହିଁ ଅଧିକ ଦିନ ପର୍ଯ୍ୟନ୍ତ ରହୁଛି ନାହିଁ ଅଧିକ ସମୟ ପର୍ଯ୍ୟନ୍ତ ଚାର୍ଜ ରଖୁଛି ନା ନାହିଁ ସେଟା ଦେଖିଲି ବହୁତ ସମୟ ଦେଖିବା ପରେ ମୋତେ ମୁଁ ବୋଟ୍ କମ୍ପାନିଟାକୁ ମୋତେ ଭଲ ଲାଗିଲା ସେହିଟା ମଧ୍ୟ ରିହାତି ଦରରେ ମୁଁ ଆଣିଲି ମୁଁ ସେହିଟା ବର୍ତ୍ତମାନ ବ୍ୟବହାର କରୁଛି ଓ ସେହିଟା ଭଲ ମୋର ଭଲ ଶବ୍ଦ ହେଉଛି ଏବଂ ଭଲ ସ୍ମୃତିଦାୟକ ମଧୁର ଅଛି ଭଲ ଲାଗୁଛି ସେହିଟା